ଆରେ କ'ଣ କରୁଛୁ ଟିକିଏ ବୁଲିବାକୁ ଯାଇଥାନ୍ତେ କ'ଣ ନୂଆବର୍ଷ ହେଲାଣି କ'ଣ କୁଆଡ଼େ ବୁଲିବାକୁ ଯିବା କ'ଣ କହୁନୁ କୁଆଡ଼େ ଯିବା ସମସ୍ତେ ଯାଉଛନ୍ତି ବୁଲିବା ପାଇଁକା କେଉଁଝର କେଉଁଠି କ'ଣ ଯିବା କହୁନୁ ଟିକିଏ କେଉଁଠି ଯିବା କେଉଁଝରର କେଉଁଠି ଯିବା ସେଇଠି କେମିତି କ'ଣ ରହିବା କ'ଣ ଖାଇବା କେମିତି କ'ଣ କରିବା କହୁନୁ

ଆଉ କ'ଣ କେମିତି କେମିତି ଖାଇବା କ'ଣ କ'ଣ ଜିନିଷ ନେଇକି ଯିବା କହୁନୁ ରୋଷେଇ କେମିତି ହେବ କ'ଣ କରିବା ସେଇଠି କ'ଣ ଫିଷ୍ଟ୍ କରିବା ଆଉ କେଉଁ କ'ଣ ଅଛି ସେଇଠି କ'ଣ କ'ଣ ଜାଗା ବୁଲିବାକୁ ଅଛି ହଁ ସମସ୍ତଙ୍କୁ କଲ୍ କରି ସମସ୍ତେ

ଦଶ୍ଟାରେ କେତେବେଳେ ବାହାରିବା ରାତି ଏଗାର୍ଟା ବାହାରିବା ଆଉ କ'ଣ ବସ୍ ଫସ୍ ବୁକିଙ୍ଗ୍ କଲଣି ନା ନାହିଁ ସମସ୍ତଙ୍କୁ ଫୋନ୍ କର ସମସ୍ତଙ୍କୁ ଫୋନ୍ କରି କହିଦେବା ହଁ ମୁଁ ଅଧା ପିଲାଙ୍କୁ ଫୋନ୍ କରିଦେଉଛି ଆଉ ଅଧା ପିଲାଙ୍କୁ ତୁ ଫୋନ୍ କରିଦେବୁ ସାଙ୍ଗ ହୋଇକି କଥା ହୋଇଯିବା ଆଉ ହଁ ହଁ ହଁ ସେଇଠି ପାଇଁ ସବୁ ଶୋଇବା ପାଇଁ ବି ସୁବିଧା ଅଛି ତ ସବୁ ତ ପାଖ ସେ ବସ୍ ସବୁଆଡ଼େ ଯିବା କି ଅଟୋ ଫଟୋ କ'ଣ ସୁବିଧା କରିକି ଯିବା ଆଉ କିଛି ଅସୁବିଧା ହେବନି ତ ଆଉ କ'ଣ ଆଉ କେଉଁଠିକୁ କେଉଁଠିକୁ ସୀତାକୁଣ୍ଡ ଯିବା ଆଉ କେଉଁଠିକୁ ଯିବା ହଁ ଆଉ ସେଇଠି ଯାଇକି ରାତିରେ ପୂଜା ପୂଜୀ କରିବା କ'ଣ ଦିନ ବେଳେ ଆଉ ପାଖରେ କ'ଣ କିଛି ବୁଲିବା ପାଇଁ ଜାଗା ନାହିଁ ଖାଲି କେଉଁଝର ଯିବା ହଁ ସମ୍ବଲପୁରରେ ଟିକିଏ ଯିବା ଯାଇକି

ହଁ ହଁ ହୀରାକୁଦରେ ଯାଇକି ଟିକିଏ ସମୁଦ୍ରରେ ଟିକିଏ ଦେଖିବା ସମୁଦ୍ରରେ ବୁଲାବୁଲି କରିବା ହଉ ସମସ୍ତିଙ୍କି ଫୋନ୍ କରିକି ଏଇଠି ଆଉ ହଉ ତୁ ଆଉ ଏବେ କ'ଣ କରୁଥିଲୁ ହଁ ହଉ ସମସ୍ତିକି ଆଜି ଗଲେ ଫୋନ୍ ଫାନ୍ କରିଦେବୁ ସମସ୍ତେ ଯିବା ଆଉ ବୁଲିବାକୁ ଆଉ ମୁଁ ଅଧା ପିଲାଙ୍କ ନମ୍ବର୍ ଦେଇଦେବୁ ମୁଁ ତାଙ୍କୁ ଫୋନ୍ ଫାନ୍ କରିଦେବି ଆଉ ହଁ ହଉ